ଓଡ଼ିଶାରେ ପାଳନ କରାଯାଉଥିବା ସାଂସ୍କୃତିକ ପର୍ବ ଏବଂ କାର୍ଯ୍ୟକ୍ରମ ଗୁଡ଼ିକ କୌଣସିମାନେ ରାଜ୍ୟରେ ବିଭିଧ ପରମ୍ପରା ଏବଂ ସମ୍ପ୍ରଦାୟକୁ କିପରି ପ୍ରତିଫଳିତ କରିବେ ଧାର୍ମିକ ସାଂସ୍କୃତିକ କ୍ରୀଡ଼ା ନୂଆଖାଇ ରଜ ପର୍ବ ଯେଉଁ ମହୋତ୍ସବ ଓଡ଼ିଶାରେ ପ୍ରାୟତଃ ନୂଆଖାଇ ରଜ ଯେଉଁ ମହୋତ୍ସବ ଦେଖାଯାଏ ତା ସହିତ ବିଭିନ୍ନ ଜିଲ୍ଲାମାନଙ୍କ ଠାରେ ବିଭିନ୍ନ ପର୍ବ ଗୁଡ଼ାକ ଦେଖାଯାଏ ଯେମିତିକି କୋରାପୁଟରେ ପରବ ଟାଇଗଡ଼ାରେ ଚଇତି ଆଉ କଳାହାଣ୍ଡିରେ ଘୁମୁରା ମାଲକାନଗିରିରେ ମାଲ୍ୟବନ୍ତ ଆଉ ନବରଙ୍ଗପୁରରେ ପ୍ରକାର ପରବ ବା ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖାଯାଏ ସେମାନେ ନିଜର ପରମ୍ପରାକୁ କେମିତି ବଜାୟ ରଖିଛନ୍ତି ତାହା ବିଷୟରେ ସେମାନେ ନିଜର ଲୋକାୟତ ପ୍ରତିଭାକୁ ସେମାନେ ପ୍ରଦର୍ଶନ କରନ୍ତି ତାହା ସହିତ ସେମାନେ ବ୍ୟବହାର କରୁଥିବା ବିଭିନ୍ନ ଧାତୁ ଉତ୍ପାଦନ କରୁଥିବା ବିଭିନ୍ନ ନୂଆ ନୂଆ ଡିଜାଇନ୍ର ବିଭିନ୍ନ ଖେଳଠୁ ଆରମ୍ଭ କରି ବିଭିନ୍ନ ଶାଢ଼ୀ ଆରମ୍ଭ କରି ଯାହା ବିି ନୂଆ ନୂଆ ଟେକ୍ନୋଲୋଜି ଦ୍ୱାରା ବାହାରୁଥିବା ଏଗୁଡ଼ାକୁ ସେମାନେ ବ୍ୟବହାର କରନ୍ତି ବ୍ୟବହାର କରିକି ସେମାନେ ଆଉ ଅନ୍ୟାନ୍ୟ ଡିଷ୍ଟ୍ରିକ୍ ବା ରାଜ୍ୟର ଲୋକମାନେ ଆସିକି ସେଇଠାର ମେଳା ବୁଲିକି ତ ବିଭିନ୍ନ ପରମ୍ପରା ଅଛି ଆଉ ବିଭିନ୍ନ ଜାତିମାନଙ୍କର ବିଭିନ୍ନ ପର୍ବ ଅଛି ଯେମିତି ପରଜାଲୋକମାନଙ୍କର ଲିଆ ଖାଏ କନ୍ଧ ଲୋକମାନଙ୍କର ପୁଷ୍ପାର ଧାନ ପର୍ବ ମାଣ୍ଡିଆ ପର୍ବ ଯାହା ବି ବିଭିନ୍ନ ଜାତିର ବିଭିନ୍ନ ପର୍ବ ଅଛି ଭାରତରେ ଚଉଦକୋଟି ଲୋକମାନଙ୍କର ଜାତିର ବିଭିନ୍ନ ପରମ୍ପରା ଅଛି ନୀତିନିୟମ ଅଛି ସେଗୁଡ଼ାକୁ ସେମାନେ କେମିତି ବଜାୟ ରହିବ ବଞ୍ଚି ରହିବ ତାଭିତ ସେମାନେ ଧ୍ୟାନ ଦେଇକି ବିଭିନ୍ନ ପରମ୍ପରା କରିଥାନ୍ତି